ଆମ ଗ୍ରାମୀଣ ଜୀବନରେ ଲୋକଙ୍କ ଖେଳ ଗୁରୁତ୍ୱପୂର୍ଣ୍ଣ କେଉଁଟା କି କବାଡ଼ି ଆମ କବାଡ଼ି ଖେଳିବାକୁ ଆମ ଗାଁର ଲୋକମାନେ ଝିଅ ହେଉ କି ପୁଅ ଯୁବପିଢ଼ି ହେଉ ନା କାହିଁକି ସେମାନେ ଏହି କବାଡ଼ି ଖେଳିବାକୁ ବହୁତ କ୍ରିକେଟ୍ ତ ଖେଳନ୍ତି କିନ୍ତୁ କବାଡ଼ି ଖେଳିବାକୁ ବହୁତ ଗୁରୁତ୍ୱ ଦେଇଥାନ୍ତି କବାଡ଼ିରେ ଯେଉଁ ସାତଜଣ ପିଲା ଖେଳନ୍ତି ତାଙ୍କୁ ବହୁତ ମଜା ଲାଗେ ସେଥିପାଇଁ କବାଡ଼ି ଦେଖିବା ପାଇଁ ଚାରିଆଡ଼ୁ ଆମର ଲୋକ ଯେଉଁଠି କବାଡ଼ି ଖେଳ ମ୍ୟାଚ୍ ହେଉଥିବ ସେଇଠି ବହୁତ ଦର୍ଶକ ଥିବେ ଲୋକମାନେ ଆନନ୍ଦ ଉପଭୋଗ କରୁଥିବେ